ଓଡ଼ିଶାରେ ହିନ୍ଦୁ ଧର୍ମ ଇସଲାମ ଖ୍ରୀଷ୍ଟିଆନ୍ ଧର୍ମ ସ୍ଵର୍ଣ୍ଣା ବୌଦ୍ଧ ଧର୍ମ ଜୈନ ଧର୍ମ ଅନ୍ୟାନ୍ୟ ଇସଲାମ ହିନ୍ଦୁ ଧର୍ମ ମଧ୍ୟ ଆଉ ତା'ପରେ ପୁଣି ମୁସଲମାନ ଦେଖ ଏହିସବୁ ଧର୍ମ ଏଇଟା ପ୍ରାଚୀନ ଯୁଗରୁ ଚାଲି ଆସିଅଛି ଧର୍ମ ମାନେ ଯେମିତି ହିନ୍ଦୁ ଧର୍ମ ଇସଲାମ ଖ୍ରୀଷ୍ଟିୟାନ ଏଇଟା ପ୍ରାଚୀନ ଯୁଗରୁ ବୈଶ୍ୟ କ୍ଷେତ୍ରୀୟ ଇତ୍ୟାଦି ଏଇଟା ଆଗକାଳରେ ମୁନିରୁଷିମାନେ ଏହି ଧର୍ମମାନଙ୍କୁ ବନାଇଛନ୍ତି ଯେମିତି ରାଜାମାନେ ଥାଆନ୍ତି ସେହି ମ ସେ ମଧ୍ୟ ଗୋଟେ ଧର୍ମ ପୁଣି ଖ୍ରୀଷ୍ଟିୟାନ ଧର୍ମ ଲୋକମାନେ ଥାଆନ୍ତି ଏମିତି ହିନ୍ଦୁ ଧର୍ମ ମାନେ ମନ୍ଦିର ଯାଆନ୍ତି ଖ୍ରୀଷ୍ଟିୟାନମାନେ ଯ ଚର୍ଚ୍ଚକୁ ଯାଆନ୍ତି ଏମିତି ଧର୍ମ ମାନେ ଥାଏ ଓଡ଼ିଶାରେ କେଉଁ ଧର୍ମ ଗୁଡ଼ିକ ଅଭ୍ୟାସ କରାଯାଏ ଓଡ଼ିଶାରେ ହିନ୍ଦୁ ଧର୍ମ ଖ୍ରୀଷ୍ଟିୟାନ ଧର୍ମ ଓ ମୁସଲିମ ଧର୍ମ ସବୁ ଅଭ୍ୟାସ କରାଯାଏ ଏହି ତିନି ଧର୍ମ ଥାଏ ଓଡ଼ିଶାରେ ଆମ ମାନେ ହିନ୍ଦୁ ଧର୍ମର ଲୋକମାନେ ବହୁତ ଅଛନ୍ତି ଆଉ ମୁସଲିମ ଖ୍ରୀଷ୍ଟିୟାନମାନେ ଅଛନ୍ତି